ହଁ ଓଡ଼ିଆ ଭାଷା ଓଡ଼ିଆ ଭାଷା କହିବା ବୁଝିବା ଜାଗା ଜାଗା କେ ବହୁତ ଫରକ ଆସେ କାହିଁକିନା ଆମେ ଜାଗାକୁ ପାଞ୍ଚ ଜାଗା ବୁଲିଛୁ ସମ୍ବଲପୁର ଅନୁଗୁଳ କିମ୍ବା କଳାହାଣ୍ଡି ମୟୁରଭଞ୍ଜ ଏହି ସବୁ ଜାଗାରେ ଓଡ଼ିଆ ଭାଷା ବହୁତ ଫରକ ଆମେ ତାଙ୍କ ଭାଷା ସେ ଯେଉଁ ଭାଷା କହୁଛନ୍ତି ଆମେ ବି ବୁଝି ପାରୁନୁ ଆମେ ବି ଯେଉଁ ଭାଷା କହୁଛେ ସେ ବି ବୁଝି ପାରୁନାହାନ୍ତି ସେ ଜାଗା ଗିରାରେ ରେ ଓଡ଼ିଆ କହିବାରେ ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ଆଉ କହିବା ସେମାନେ ବି ଆମ ଭାଷା ବୁଝି ପାରୁନାହାନ୍ତି ଆମେ ବି ତାଙ୍କ ଭାଷା ବୁଝି ପାରୁନୁ ସେଇଟା ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି ତାପରେ ଏବେ ଯେଉଁ ପେପର ଫେପର ମଣିଷଟିକେ ଓଡ଼ିଆ ପଢ଼ୁଛି ଟିକିଏ ଆଗ ଓଡ଼ିଆ ପାଠଟିକିଏ କମ ମଣିଷ ପଢ଼ିଛି ଆଉ ସେରା ପଢିଲା ବେଳେ ବହୁତ ସମ୍ମୁଖୀନ ହେବାକୁ ପଡ଼ୁଛି